ଆମ ଓଡ଼ିଶା ଏକ ସାମୁଦ୍ରିକ ଅଞ୍ଚଳ ତେଣୁ ଆମର ବହୁତ ମହାବାତ୍ୟା ବାତ୍ୟା ଯିଏକି ଆମର ଗୋଟିଏ ବରଷରେ ପ୍ରାୟ ତିନିଥର ହିଁ ଆସିଥାଏ ତେଣୁ ବହୁତ ଚାଷଜମି ଏଥିଦ୍ୱାରା ବହୁତ ଖରାପ ହୋଇଥାଏ ଆମର ସାଧାରଣତ ଫସଲ କଲେ ବହୁତ ନଷ୍ଟ ହୋଇଥାଏ ଆଉ ମରୁଡ଼ି ମଧ୍ୟ ହୋଇଯାଇଥାଏ କୀଟନାଶକ ବହୁତ୍ ଲାଗିଯାଆନ୍ତି ଆଉ ଗଛର ରୋଗ ପ୍ରତିରୋଧକ ଶକ୍ତି ବହୁତ୍ ହ୍ରାସ ପାଇଥାଏ ଯିଏକି ବହୁତ କମ୍ ମରୁଡ଼ି ବି ହୋଇଥାଏ